ହଁ ନମସ୍କାର କିଏ କହୁଛନ୍ତି ହଁ କୁହନ୍ତୁ ଖୋଖୋ କେବେଠୁ ଖେଳୁଛନ୍ତି ଆଚ୍ଛା ଆଗରୁ କେଉଁଥିରେ କିଛି ପାର୍ଟିସିପେଟ୍ କରିଛନ୍ତି ବା ଭାଗ ନେଇଛନ୍ତି ଖୋଖୋ ଖେଳରେ ହଁ ଆଚ୍ଛା ହଁ ତା'ହେଲେ ଇଚ୍ଛା ଅଛି ଖେଳିବା ପାଇଁକି ନାଇଁ ତା'ହେଲେ ଯଦି ଇଚ୍ଛା ଅଛି ତା'ହେଲେ ଆପଣ ଆମର ବ୍ଲକ୍ ଲେବୁଲ୍ରେ ପଞ୍ଚୟତସମିତି ସ୍ତରୀୟ ଯେଉଁ କମ୍ପିଟିସନ୍ ହେଉଛି ବା ହେଉଛି ସେ ଆସନ୍ତୁ ଆମର ଏଠି ଯାଇକିନା ସେଠି ଯାଇକିରି କିଛି ସକାଳେ ଏବଂ ସନ୍ଧ୍ୟାବେଳେ ଅଭ୍ୟାସ କରନ୍ତୁ ଆଉ ଯେଉଁଠି ଆମର ପ୍ରତିଯୋଗିତା ହେଉଛି କଳିଙ୍ଗ ଷ୍ଟାଡିୟମ୍ ଭୁବନେଶ୍ୱର କଟକ କାଇଁ ନ ହେଲା ଯେତେବେଳେ ସେ ପ୍ରତିଯୋଗିତା ହେଉଛି ସେଇଠି ଯାଇକରି ଦେଖନ୍ତୁ ଏବଂ ସେଇଠୁ ଯାହା ଶିଖୁଛନ୍ତି ତାକୁ ଅଭ୍ୟାସ କରନ୍ତୁ ଆଉ ଆଉ ଜଣେ ଭଲ କୋଚ୍ ଦେଖିକରି ଯିଏକି ଖୋଖୋ ଶିଖାଉଥିବେ

ତ ସେଇ ସବୁ କରନ୍ତୁ ସେସବୁ କଲେ ନିଜର ଅଭ୍ୟାସ ବଢ଼ିବ ତା'ପରେ ଆପଣ ବିଭିନ୍ନପ୍ରକାର ପ୍ରତିଯୋଗିତାରେ ଭାଗ ନେଲେ ଏହା ଦ୍ଵାରା ଆଗକୁ ଆଗକୁ ଯାଇପାରିବେ ଏବଂ ଭଲ ଭବିଷ୍ୟତ ଏଥିରେ କମେଇପାରିବେ ଆଉ ଖୋଖୋରେ ଆମର ଜାତୀୟ ସ୍ତରୀୟ ବା ରାଜ୍ୟ ସ୍ତରୀୟ ଯଦି ସାର୍ଟିପିକେଟ୍ ଆପଣ ହାସଲ କଲେ ତା'ହେଲେ ସରକାରଙ୍କର ବିଭିନ୍ନ ବିଭାଗରେ ଚାକିରି ଯେଉଁ ଖାଲି ପଡ଼ୁଛି ସେଥିରେ ଆପଣଙ୍କୁ ଚାକିରି ଦିଆଯାଇପାରିବ ଏବଂ ବୃତ୍ତି ମଧ୍ୟ ବିଭିନ୍ନପ୍ରକାର ଅଛି ଦେବା ପାଇଁକା ସରକାରଙ୍କ ତରଫରୁ ବୃତ୍ତି ମଧ୍ୟ ଦେବେ ଏସବୁ ଅଛି ତେଣୁକରି କୁହନ୍ତୁ ଆଉ କ'ଣ କ'ଣ କରିପାରିବାକୁ ଚାହୁଁଛନ୍ତି ହଁ ଜଟଣୀରେ ଅଛି ଜଟଣୀରେ ଶିଖନ୍ତୁ ଆଉ ଭୁବନେଶ୍ୱରରେ ଅଛି ଭୁବନେଶ୍ୱରେ ଶିଖନ୍ତୁ ଆଉ ସେଇଠି ଯାଇକିରି ବେଳେବେଳେ ଆପଣଙ୍କ ନିଅନ୍ତୁ ନହେଲେ ସେଇଠି ହଷ୍ଟେଲ୍ର ସୁବିଧା ମଧ୍ୟ ଅଛି ହଷ୍ଟେଲ୍ରେ ରଖିକିରି ଆପଣ ହଷ୍ଟେଲ୍ରେ ରହି ଶିଖିପାରିବେ ଏସବୁ ଜିନିଷ ହଷ୍ଟେଲ୍ରେ ଖାଇବା ପିଇବା ଏସବୁ ଫ୍ରୀରେ ସରକାରଙ୍କ ତରଫରୁ ମିଳିବ ସାହାଯ୍ୟ ସହଯୋଗ ମିଳିବ ସେଇଠି ରହିକରି ଅଭ୍ୟାସ କରିବେ ଅଭ୍ୟାସ କଲାପରେ ବିଭିନ୍ନପ୍ରକାର ପ୍ରତିଯୋଗିତା ଯେଉଁ ଆମର ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଆଉ ଆମର ଜାତୀୟ ସ୍ତରୀୟ ପ୍ରତିଯୋଗିତା ଯେଉଁ ହେଉଛି ଆପଣଙ୍କୁ ସେଇଥିରେ ସୁଯୋଗ ମିଳିବ ଖେଳିବା ପାଇଁକା ମାନେ ଭଲ ଭାବରେ ଯେମିତି ଆମେ ସେ ଗୋଟେ ଗୋଟେ ପ୍ରତିଯୋଗିତା ଯଦି ଜିତିବା ଜିତି ଜିତି ଆପଣ ଆଗକୁ ଯିବେ ତା'ହେଲେ ଭଲ ଭବିଷ୍ୟତ ସେଇଥିରେ ତିଆରି କରିପାରିବେ ଏବଂ ସରକାରୀ ଚାକିରି ହେଉ ଏସବୁ ଜିନିଷ ଫାଇଦା ନେବେ ଆଉ ବିଭିନ୍ନପ୍ରକାର ଇଏ ତ ଗୋଟେ ଗଲା ତା'ପରେ ଆପଣଙ୍କର ଏଇ ଖୋଖୋ ଖେଳରେ ଆପଣଙ୍କର ଆର୍ଥିକ ଅବସ୍ଥା ଯାହା ସ୍ବଚ୍ଛଳ ଅଛି କି ନାହିଁ ସେଇଟା ଟିକିଏ ମୋତେ କୁହନ୍ତୁ

ଦୁର୍ବଳ ଅଛି ଆପଣଙ୍କର ବାପା କ'ଣ କରୁଛନ୍ତି କି ଭଲ ଇନକମ୍ କରୁନାହାନ୍ତି କି ରୋଜଗାର କରି କରିପାରୁନାହାନ୍ତି ଯଦି ନ କରିପାରୁଛନ୍ତି ତା'ହେଲେ ସରକାରୀ ସ୍ତରରେ ଯାହା ମିଳୁଛି ଆମର ଜିଲ୍ଲା ସ୍ତରୀୟ ଜଣେ ଅଧିକାରୀ ରହୁଛନ୍ତି ଖେଳ କୋଡ଼ିନେଟର୍ ରହୁଛନ୍ତି ସେ କୋଡ଼ିନେଟର୍ ସହିତ କଥା ହେଲେ ଆମେ ସରକାରଙ୍କ ସ୍ତରରୁ ବା ସରକାରଙ୍କ ତରଫରୁ କିଛି ବୃତ୍ତି ମିଳି ପାରିବ ଯେଉଁ ବୃତ୍ତିର ସାହାଯ୍ୟରେ ତୁମେ ଖେଳିବାକୁ ଯାଇପାରିବ ସେହି ଖର୍ଚ୍ଚଟା ଏପଟେ ଆପଣଙ୍କର ତ ମାନେ ସହାୟତା ଆପଣଙ୍କ ଲାଇନ୍ରେ ହୋଇପାରିବ ଏସବୁ କଲେ ସେଇଠି ଆପଣଙ୍କର ହଷ୍ଟେଲ୍ରେ ଖାଇବା ରହିବା ଏସବୁ ସବୁ ଫ୍ରୀରେ ଅଛି ହଉ ହୋଇଗଲା ତ ଏବେ ଆଉ ଆଉ କ'ଣ ଅଛି ବୁଝିବାକୁ ହଉ ହଉ ନମସ୍କାର